ଆମ ରାଜ୍ୟ ହେଉଛି ଓଡ଼ିଶା ଓଡ଼ିଶାର ମାତୃ ଭାଷା ହେଉଛି ଓଡ଼ିଆ ଏବଂ ଆମ ଓଡ଼ିଶାରେ ହିଁ ଓଡ଼ିଆ ଭାଷାର ବ୍ୟବହାର ହୁଏ ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ ବ୍ୟବହାର କରାଯାଏ ହିନ୍ଦୀ ହେଉଛି ଆମର ରାଷ୍ଟ୍ର ଭାଷା ଯାହାକି ଓଡ଼ିଶା ସହିତ ଅନ୍ୟ ସମସ୍ତ ରାଜ୍ୟରେ ମଧ୍ୟ ଏହା ସରକାରୀ ସ୍ତରରେ ମଧ୍ୟ ବ୍ୟବହାର କରାଯାଏ କାରଣ ହିନ୍ଦୀ ହେଉଛି ଆମର ରାଷ୍ଟ୍ର ଭାଷା ରାଷ୍ଟ୍ର ଭାଷା ହେବା ସହିତ ଏହା ହେଉଛି ଆମର ପୁରାତନ ଭାଷା ମଧ୍ୟ ଯାହାକି ଆମ ସରକାର ଏବଂ ବେସରକାରଙ୍କ ସ୍ତରରେ ଏହାକୁ ବ୍ୟବହାର କରାଯାଏ ଏବଂ ଓଡ଼ିଆ ଭାଷାକୁ ଆମ ଓଡ଼ିଶାରେ ମଧ୍ୟ ବ୍ୟବହାର କରାଯାଏ ଯାହାକି ପ୍ରଶାସନିକ କ୍ଷେତ୍ରରେ ଏବଂ ସମସ୍ତ ସରକାର କାର୍ଯ୍ୟକ୍ରମରେ ମଧ୍ୟ ଓଡ଼ିଆ ଭାଷାର ପ୍ରୟୋଗ ରହିଥାଏ